ପ୍ରଥମେ ମୁଁ ଟ୍ରେକିଂ ପାଇଁ ସମୁଦ୍ରକୂଳକୁ ଯାଇଥିଲି ସମୁଦ୍ରକୂଳରେ ପ୍ରଥମେ ଏତେ ଅସନା ନଥିଲା କି ଅଧିକ ଲୋକ ନଥିଲେ କିନ୍ତୁ ବର୍ତ୍ତମାନ ସମୟରେ ଯେତେବେଳେ ମୁଁ ସମୁଦ୍ରକୂଳକୁ ବୁଲିବାକୁ ଯାଉଛି ସେଠାରେ ବହୁତ ବେଶୀ ଆବର୍ଜନା ରହୁଛି ଏବଂ ଲୋକମାନେ ଅନେକ ଗୁଡ଼ିଏ ଜରି ପଲିଥିନ୍ ଖୋଳ ଡବା ସବୁ ଇଆଡ଼େ ସିଆଡ଼େ ଫୋପାଡ଼ୁଛନ୍ତି ସରକାର ମଧ୍ୟ ଏଥିପାଇଁ କିଛି ବି ପଦକ୍ଷେପ ନେଉନାହାନ୍ତି ସେଥିପାଇଁ ଲୋକମାନେ ବହୁତ ଅଳିଆ ଆବର୍ଜନା ସୃଷ୍ଟି କରୁଛନ୍ତି ଆଉ ମୁଁ ଭାବୁଛି ସର ସରକାର ଏହି ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ନିହାତି ପଦକ୍ଷେପ ନେବା ଉଚିତ୍ ଏବଂ ସେମାନେ କିଛି ସଙ୍ଘ ତିଆରି କରିକି ସବୁ ଟ୍ରେକିଂ ଜାଗାକୁ ସଫା କରିବା ନିହାତି ଜରୁରୀ